ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ଥିବା ମେମ୍ସାର ଗବେଷଣ କେନ୍ଦ୍ର ଓଡ଼ିଶାର ବିଜ୍ଞାନ ଛାତ୍ରମାନଙ୍କୁ ବୁର୍ଲା ହସ୍ପିଟାଲ୍ରେ ଡକ୍ଟରଙ୍କ ସହ ମିସିିସ୍ ଟ୍ରିଟମେଣ୍ଟ କରିବାର ସୁବିଧା ପାଇପାରୁଛନ୍ତି ଏବଂ ସେମାନେ ସେଥିରୁ ଶିକ୍ଷା ମଧ୍ୟ ପାଇପାରୁଛନ୍ତି ଏହି ଅନୁଷ୍ଠାନଟି ମେଡ଼ିକାଲ୍ ଛାତ୍ରଛାତ୍ରୀଙ୍କର ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦଉଛେ ଓ ଧ୍ୟାନ ଦଉଛେ